ଗ୍ରାମାଞ୍ଚଳରେ ସରକାରୀ ଶାସନର ବହୁତ ଅଭାବ ରହିଛି ଦେଖନ୍ତୁ ଆଜିକାଲିକା ଆଜି ଦେଖନ୍ତୁ ଆମ ଗ୍ରାମାଞ୍ଚଳର ସ୍କୁଲ୍ଗୁଡ଼ା ସ୍କୁଲ୍ଗୁଡ଼ାକର ପିଲାମାନେ ଏବେ ପାଠ ପଢ଼ିବା ପାଇଁ ଯାଉନାହାନ୍ତି ଘରେ ବସୁଛନ୍ତି ଘରେ ଖେଳୁଛନ୍ତି ଏବଂ ବୁଲୁଛନ୍ତି କାରଣ ଯେଉଁ ସରକାରୀ ଟିଚର୍ଗୁଡ଼ା ଅଛନ୍ତି ଗ୍ରାମାଞ୍ଚଳର ସ୍କୁଲ୍ଗୁଡ଼ାକରେ ସେଠି ଠିକ୍ ସେ ପାଠପଢ଼ା ବି ହେଉନି କି ଭଲ ଶିକ୍ଷା ବି ଦେଉନାହାନ୍ତି ଯାହାଫଳରେ କି ପିଲାମାନେ ଆଉ ପାଠ ପଢ଼ିବା ପାଇଁ ଯାଉନାହାନ୍ତି ଏବଂ ପିଲାମାନେ ପାଠ ପଢ଼ିବା ପଢ଼ିବା ପାଇଁ ଇଚ୍ଛା ପ୍ରକାଶ ମଧ୍ୟ କରୁନାହାନ୍ତି ଯଦି ଗ୍ରାମାଞ୍ଚଳର ସ୍କୁଲ୍ଗୁଡ଼ାକ ମଧ୍ୟରେ ଭଲ ଶିକ୍ଷକ ଆସନ୍ତି ଏବଂ ଭଲ ଭାବରେ ଶିକ୍ଷା ଦିଅନ୍ତି ତେବେ ସ୍କୁଲ୍ର ପିଲା ଗୁଡ଼ାକ ଭଲ ଭାବରେ ପାଠ ପଢ଼ିବେ ଏବଂ ସ୍କୁଲ୍ ମଧ୍ୟ ଯିବେ ଆଉ ତାଙ୍କୁ ଇଚ୍ଛା ବି ହେବ ସ୍କୁଲ୍ ଯିବା ପାଇଁ ସରକାରୀ ସେବା କ୍ଷେତ୍ରରେ ଦେଖନ୍ତୁ ଯେମିତିକି ସେବା ସରକାରୀ ସେବା ଆମେ ଠିକ୍ ଭାବରେ ପାଇପାରୁନୁ ଦେଖନ୍ତୁ ଗ୍ରାମାଞ୍ଚଳର ସଡ଼କଗୁଡ଼ା କି ବିଭିନ୍ନ ଯୋଜନା କରାଯାଉଛି ସେଥିରୁ ଆମେ ସରକାରୀ ସଡ଼କଗୁଡ଼ା ଦେଖନ୍ତୁ ବନାଇ ଦେଉଛନ୍ତି କିନ୍ତୁ ତାର କିଛି ଦିନ ପରେ ହିଁ ସେ ସଡ଼କର ସେ ସଡ଼କଟା ବହୁତ ଖରାପ ହୋଇଯାଉଛି ଏବଂ ସେଥିରେ ଆମେ ଯିବା ଆସିବାରେ ଅସୁବିଧା ହେଉଛୁ ବହୁତ ସମ୍ମୁଖୀନ ହେଉଛୁ ଏବଂ ସେଥି ମଧ୍ୟରୁ ବି ଆମେ ଦୁର୍ଘଟଣା ଦୁର୍ଘଟଣା ଘଟୁଛି ଏବଂ ବହୁତ ଜଣଙ୍କର ଜୀବନ ମଧ୍ୟ ଯାଉଛି ସ୍ୱାସ୍ଥ୍ୟକ୍ଷେତ୍ର କ'ଣ କହିବେ ସ୍ୱାସ୍ଥ୍ୟକ୍ଷେତ୍ରରେ ତ ବହୁତ ସ୍ୱାସ୍ଥ୍ୟ ତ ବହୁତ ପଛରେ ଆମ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭଲ ଡାକ୍ତର ନାହାଁନ୍ତି ଭଲ ଔଷଧ ମିଳୁନାହିଁ ଆଉ ଆମେ ସୁସ୍ଥ ହୋଇପାରୁନୁ ତେଣୁ ସ୍ୱାସ୍ଥ୍ୟ ବିଭାଗର ଭଲ ଡାକ୍ତର ଆଉ ଭଲ ମେଡ଼ିସିନ୍ ଯୋଗାଇ ଦିଅନ୍ତୁ ସାମାଜିକର ଅଶାନ୍ତି ଦେଖନ୍ତୁ ସାମାଜିକର ବହୁତ ଅଶାନ୍ତି ବଢ଼ି ଗଲାଣି ଯେମିତିକି ଲୋକମାନେ ଏବେ ବହୁତ ମଦ୍ୟପାନ କରୁଛନ୍ତି ମଦ୍ୟପାନ କରିବା ଦ୍ୱାରା ସେମାନେ ବହୁତ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ଯେମିତିକି ଚୋରି ଡକାୟତି ବଳତ୍କାର ବହୁତ କିଛି ଅଶାନ୍ତି ଦେଖାଯାଉଛି ତେଣୁ ତାଙ୍କୁ ରୋକିବା ପାଇଁ କିଛି ପଦକ୍ଷେପ ନିଆଯାଉ ଏବଂ ରାଜନୀତି ରାଜନୀତି କ୍ଷେତ୍ରରେ ଦେଖିବାକୁ ଗଲେ ନିଜ ନିଜ ସେମାନେ ତାଙ୍କ ଦଳର ନିଜ ନିଜ ଦଳରେ ହିଁ ଝଗଡ଼ା ଲାଗୁଛନ୍ତି ଏବଂ ସେମାନେ କେମିତି ତାଙ୍କ ପକେଟ୍କୁ ବେଶୀ ଟଙ୍କା ନେବେ ସେଥିରେ ସେମାନେ ଲାଗିପଡ଼ିଛନ୍ତି ଆଉ ଆମକୁ ସେମାନେ ଅବହେଳା କରିଛନ୍ତି ଆଉ ଭୋଟ୍ ଭୋଟ୍ ଆସିବା ମାତ୍ରେ ସେମାନେ ଆସୁଛନ୍ତି ଭୋଟ୍ ପହଞ୍ଚିଲାବେଳକୁ ସେମାନେ ଆସୁଛନ୍ତି ଆମ ପାଖରୁ ଭୋଟ୍ ନେଉଛନ୍ତି ଏବଂ ଭୋଟ୍ ସରିଲା ବେଳକୁ ଆମକୁ କି ଆମକୁ ଆଉ ଚିହ୍ନୁନାହାଁନ୍ତି ଆମ ଆଡ଼କୁ ଆଉ ଚାହୁଁନାହାଁନ୍ତି ବି ମଧ୍ୟ